ଆମ ଦେଶ ଆମ ଦେଶରେ ବା ଓଡ଼ିଶାରେ ଚାଷୀକୂଳ ଆଉ ଯେମିତି ଥିଲେ ଆଉ ସେମିତି ନାହାଁନ୍ତି ଚାଷୀ ସଂଖ୍ୟା କମିଗଲେଣି କିଏ ଚାକିରୀ କଲା ତ କିଏ ପଦାକୁ ବମ୍ବେ ଦିଲ୍ଲୀ ମାଡ଼୍ରାସ କମ୍ପାନୀ ଫମ୍ପାନୀ ଭଲ ମନ୍ଦରେ ଯାଇକି ରହିଲେ ଆଉ ଚାଷ କରିବାକୁ ଲୋକଙ୍କର ଏତେ ଆକର୍ଷଣ ନାହିଁ ଇଚ୍ଛା ବି ନାହିଁ କିନ୍ତୁ ଚାଷ କଲେ କ'ଣ ଧାନ ଜମି ବି ଆମେ ଚାଷ କଲେ ବି ଆମେ ଅଛି ଧାନ ଯେଉଁ ଆମ ଚାଷୀ କେନ୍ଦ୍ରରୁ ଆମେ ତାଙ୍କ କତୁରୁ ବୁଝି ବୁଝାକି କେଉଁ ଗଛ କେମିତି କ'ଣ ଲଗାଯିବ ଆଉ କେମିତି ତା'ର ଦାୟିତ୍ୱ ଆଉ କେମିତି ତା'ର ସାର ମସଲା କେତେ ଦିଆଯିବ ତାଙ୍କ କତୁରୁ ବୁଝି ବୁଝାକି ଆମେ ଆଣି ଫସଲଟାକୁ ଚେକ୍ ଚାକେ କଲେ ଆମେ ଉପକୃତ ହୋଇପାରିବା ଆଉ ଆମେ ଯଦି ତା'ର ଉପକୃତ ଠିକ୍ ହିସାବରେ ଯାଚି ନନେଲେ ଆମେ ଅଧିକ ଫସଲ କରିପାରିବା ଅଧିକ ଫଳ ଫୁଲୁରି ଭଲ ମନ୍ଦ ସବୁ ବି ଆମେ ଆମଦାନୀ କରି ଆମେ ଉପକୃତ ହେବା ଆଉ ଲୋକମାନେ ବି ଉପକୃତ ହେବେ ଆମେ ନିଜେ ଖାଇବା ଆଉ ଯାହା ବଳକା ବଞ୍ଚିଲା ବି ତାକୁ ବଜାରରେ ନେଇକି ଆମେ କମ୍ ରେଟ୍ରେ ଲୋକଙ୍କୁ ବିକ୍ରି କରିବା